ମୋତେ ଭଲିବଲ୍ ଖେଳିବା ପାଇଁ ପସନ୍ଦ ଭଲ ଲାଗେ ଖେଳିବା ଦ୍ୱାରା ମୋତେ ବହୁତ ଭଲ ଲାଗେ ଭଲ ଲାଗିବା ଦ୍ୱାରା ଫିଟନେସ୍ ରୁହେ ଲୋକମନଙ୍କୁ ବି ମୁଁ ବୁଝାଏ ଆସ ଖେଳିବା ଖେଳିଲେ ଦେହ ବି ଭଲ ରହିବ ତୁମେ ବି ଭଲ ରହିବ ସମସ୍ତେ ମୋ ଗେମ୍ ଖେଳ ଦେଖିକି ସମସ୍ତେ ଖୁସି ହୁଅନ୍ତି ହେବା ଦ୍ୱାରା ମୋତେ ବହୁତ ପସନ୍ଦ ଲାଗେ ଖୁସି ବି ଲାଗେ